ମୁଁ ଚାରି ପାଞ୍ଚଦିନ ପୂର୍ବରୁ ଭୁବନରୁ ଗୋଟିଏ ଫେସ୍ୱାଶ ଆଣିଥିଲି ଯେ ସେହି ଫେସ୍ୱାଶଟି ମୋ ମୁହଁରେ ଲଗେଇବା ଦ୍ଵାରା ମୋ ମୁହଁରେ ନାଲି ନାଲି ଦାଗ ସବୁ ହୋଇଯାଇଥିଲା